ଆମ ଅଞ୍ଚଳରେ ନିକଟରେ ଥିବା କିଛି ପର୍ଯ୍ୟଟନ ଆକର୍ଷଣ ପର୍ଯ୍ୟଟକ ଜାଗା ହେଉଛି ଯେମିତିକି ମନ୍ଦିର ଆଉ ଜଳପ୍ରପାତ ଯାହାକି ଆକର୍ଷଣୀୟ ଅଛି ଦେଖିବା ପାଇଁ ସେଥିପାଇଁ ଆମକୁ ଟୋଟାଲ୍ ଦଶ ହଜାର ଟଙ୍କା ଲାଗିଥାଏ କାରଣ ସେଥିରେ ଆମେ ଯିବାଆସିବା ଭଡ଼ା ଖାଇବା ଆଉ ମନ୍ଦିର ଯଦି ଯିବା ତ ଆମେ ଭୋଗ ଇଏ ସିଏ କିଣିକି ଆମର ଟୋଟାଲ୍ ଦଶ ହଜାର ଟଙ୍କା ଲାଗିଥାଏ ତ ଆମର ଏଠି ବୋଲେସ୍କୁମ୍ପା ମନ୍ଦିର ଯେଉଁଥିରେକି ବରାଳଦେବୀ ମନ୍ଦିର ଆଉ ଫୁଲବାଣୀରେ ଶିବ ମନ୍ଦିର ଜଗନ୍ନାଥ ମନ୍ଦିର ସାଇ ମନ୍ଦିର ଅଛି ତା'ପରେ ଆମର ଏଠି ଜଳପ୍ରପାତ ମଧ୍ୟ ଅଛି ତ ଦେଖିବାକୁ ମିଳିବ ବହୁତ ଆକର୍ଷଣ ସେଠି ଯିବାକୁ ହେଲେ ଟୋଟାଲି ଆମର ଦଶ ହଜାର ଟଙ୍କା ଲାଗିଯିବ